ଜମିର ଅବଧି ଆଉ ସମ୍ପତ୍ତି ସୁରକ୍ଷିତ କରିବା ପାଇଁ ଆମେ ଜମିକୁ ଚାଷ କରୁ ଚାଷ ନ କଲା ଫଳରେ ପଡ଼ିଆ ପଡ଼ିଲେ ଅନ୍ୟ ଲୋକ ମାଡ଼ିଯାଆନ୍ତି ହୁଡ଼ା ଦେଉ ହଁ ହୁଡ଼ା ଦେଇକି ପ୍ରତି ବର୍ଷ ଆମେ ଠିକରେ ରଖୁ ଯଦି ଆମ ହୁଡ଼ା ପ୍ରତି ବର୍ଷ ଖଜଣା ଦଉ ଖଜଣା ନ ଦେବା ଫଳରେ ଯଦି କିଛି ବର୍ଷ ନ ଦେବ ସେ ଜମି ବି ଅଲଗା କିଏ ନେଇଯାଇପାରିବ ଆମେ ଜାଣି ପାରିବୁ ନାହିଁ ଯଦି ଖଜଣା ଠିକରେ ଦେଉଥିବୁ ତାହେଲେ ଆମ ଜମି ଆମେ ଜାଣିଥିବୁ ଆମର ଠିକ ଯଦି କିଏ ଲୋକ ଆସି ମାଡ଼ିବସିଲା କୌଣସି ବଶତଃ ଆମେ ତହସିଲ ଅଫିସ ହେଉ ଆର ଆଇ ଅଫିସ ଆସି ମାପିବୁ ହାଁ ମାପିକି ଆମ ଜମି ଆମେ ଠିକରେ ନେଉ ଯଦି ଚାଷ ହେଲା ମେନ ମୁଖ୍ଯ କାରଣ ପ୍ରତି ବର୍ଷ ଚାଷ କରିବାକୁ ପଡ଼ିବ ଜମିକୁ ପଡ଼ିଆ ପକେଇବ ନାହିଁ ପଡ଼ିଆ ପକେଇଲା ପରେ ଅନ୍ୟ ଲୋକ ଆସ୍ତେ ଆସ୍ତେ ତାଙ୍କ ପଟୁ ହାଣି ହାଣି ତମ ଜମିକୁ ଆରାମସେ ନେଇଯିବେ ନେଇଗଲା ପରେ ତମର ଜମି ତମ ପ୍ରମାଣ ମିଳିବ ନାହିଁ ତମେ ସେଠୁ ଝଗଡ଼ା ହବ ଆମ ଅସୁବିଧା ହେଲୋ ଆମେ ଆର ଆଇ ଅଫିସ ଯିବୁ ନହେଲେ ତହସିଲ ଅଫିସ ଯିବୁ ସେଠୁ ଆର ଆଇଙ୍କି ଡାକିକି ଆଣିବୁ ଓ ଅମିନ ଆସିବ ମାପିବ ଏମିତି ବହୁତ କିଛି ଜାଣିବାର ଅଛି ବହୁତ ସମସ୍ଯା ଆମର ଏଥିରେ ସମୟ ଯାଏ